ଆମେ କହିବାକୁ ଗଲେ ଉଚ୍ଚତାକୁ ବହୁତ ଭୟ କରୁ କାହିଁକିନା ଉଚ୍ଚତା ବଏଲେ ଏମିତି ଉଚ୍ଚତା ଜାଗା ଯେ ମାନେ ଘରକୁ ଦେଖିବାକୁ ଗଲେ ତିରିଶ ତାଲା ଚାଳିଶ ତାଲା ଏମିତି ଯେଉଁ ଘର ଥାଏ ତାହିଁରେ ଯଦି ଆମେ ଯେକୌଣସି ଲେବର୍ କାମ ହେଉ ନା କେଉଁ ପେଣ୍ଟ୍ କାମ ହେଉ ଏମିତି ବାହାରେ ଯାଇକି କରିବାକୁ ବହୁତ ଉଚ୍ଚତାରେ ଭୟ ଲାଗେ ଆଉ ଏବେ ଯଦି ଏରୋପ୍ଲେନ୍ରେ କିମ୍ବା ରକେଟ୍ ପକେଟ୍ରେ ଆମେ ଯଦି ଫାଷ୍ଟ୍ ଟାଇମ୍ରେ ବସିଥାଉ ତାହିଁରେ ଆମକୁ ଭୟ ଲାଗେ ଭୟ ରକ୍ କ୍ଲାଇମ୍ବ୍ ସମୟରେ ଭୟ ଭୟ ଫୋବିଆକୁ ଦୂର ଦୂର କରିବାକୁ ପଡ଼ିଥାଏ କାହିଁକିନା ଏ ଆମର ଯେକୌଣସି ଏବେ ଏମାର୍ଜେନ୍ସି କାମ ପଡ଼ିଯାଏ ନା ଦୁବାଇ ଫୁବାଇକୁ ବି ବୁଲିବାକୁ ଗଲେ ଏରୋପ୍ଲେନ୍ ହଉ ହେଲିକପ୍ଟର୍ ହଉ ତାଙ୍କରେ ତ ଆମର ଫୋବିଆ ଦୂର କରିବାକୁ ପଡ଼ିଥାଏ ଏମତି ଉଚ୍ଚା ଜାଗାରେ ଆମେ କେବେ ନ ନ ଚଢ଼ିବା ଲୋକ ଫାଷ୍ଟ୍ ଟାଇମ୍ରେ ଚଢ଼ିଲେ ବହୁତ ଭୟ ଲାଗେ